ଆଜିକାଲି ସମୟରେ ପିଲାମାନେ ଖେଳିବାକୁ ଅଧିକ ଧ୍ୟାନ ଦେଉଛନ୍ତି କିନ୍ତୁ ସେସବୁ ମୋବାଇଲ ସମୟ ହୋଇଯାଇଛି ଇଣ୍ଟରନେଟ ଯୁଗ ହେଇଯାଇଥିବାରୁ ଛାତ୍ରଛାତ୍ରୀ ବା ପିଲାମାନେ ମଧ୍ୟ ଆଉ ସବୁକୁ ଖେଳିବାକୁ ପସନ୍ଦ କରୁନାହାନ୍ତି ଯାହାକରୁଛନ୍ତି ମୋବାଇଲ ସାହାଯ୍ୟରେ ଘରେ ବସି ଖେଳା ଖେଳି କରୁଛନ୍ତି ଏବଂ ବାହାର ପରିବେଶରେ ପିଲାମାନେ ଭାବୁଛନ୍ତି ସ୍କିନର ଯେଉଁ ଅଛି ତାହା ଖରାପ ହବାର କାରଣ ଏମିତି କହି କାଦୁଅ ଏସବୁକୁ ଅପରିଷ୍କାର ଭାବି ସେଥିରୁ ଦୂରେଇ ରହୁଛନ୍ତି ଯାହାଫଳରେ ସେମାନେ ବାହାର କିଛି ସୁବିଧା ଖେଳି ପାରୁନାହାନ୍ତି ସେମାନଙ୍କୁ ସେମାନଙ୍କ ପାଇଁ ଗୋଟିଏ ପଡ଼ିଆ ଖେଳ ପଡ଼ିଆ ଏବଂ ସେମାନଙ୍କ ପାଇଁ ଖେଳ ସାମଗ୍ରୀ ଦେଇ ସେଠାରେ ପାର୍କର ସୁବିଧା ଦିଆଗଲେ ସେମାନେ ଅଧିକ ଉତ୍ସାହିତ ଆନନ୍ଦ ହୋଇ ଖେଳିବାକୁ ଆଗ୍ରହ ପ୍ରକାଶ କରିବେ